ହଁ ବଗିଚା ଲାଗିବା ଦ୍ୱାରା ଖୋବ୍ ସୁନ୍ଦର ଦେଖାଯାଏ ବଗିଚା ଥିଲେ ଘରେ ଗୁଟେ ଫୁଲ୍ ବଗିଚା ଥିଲେ ଖୋବ୍ ସୁନ୍ଦର୍ ଦେଖା ଯାଏସି ଆରୁ ଖୋବ୍ ସୁବିଧା ବି ମିଲ୍ସି ବଗିଚା ଥିଲେ ଆର୍ ବଗିଚା ବଗିଚା ଥିଲେ ଆମେ କି ଯେନ୍ ଯେନ୍ କୌଣସି ଗଛମାନେ ବି ଲଗେଇ ପାର୍ବା ସେ ବଗିଚାଠାନେ ଆରୁ ଇଟା ଫୁଲ୍ ଫୁଲ୍ମାନେ ଥିଲେ ବି ଘରେ ଘରେ ସୁବିଧା ମିଲ୍ସି କେନ୍ ପୂଜା ପାଟ୍ ବେଲେ କିନ୍ କି ଜି କେନ୍କେ ଫୁଲ୍ ତୁଳି ଯିବାକେ ନେଇଁ ପଡ଼େ ସେ ବଗିଚାରୁ ଗୁଟେ ଦୁଇଟା ତୁଳିକରି ବି କିନା ଆମେ ପୂଜା ପାଠ୍ କରି ପାର୍ମା ଆରୁ ବେଶୀ ବଗିଚା ଥିଲେ ବି ଫୁଲ୍ ଭଲ୍ ଭଲ୍ଟା ଲଗେଇ ପାର୍ଲେ ବି ଆମେ ବଜାର୍କେ ନେଇ କରି ବିକ୍ରି ବି କରି ପାର୍ମା ଆଉ ଫୁଲ୍ ତ ବହୁତ୍ କାମ୍ରେ ଆଏସି ବେଶ୍କରି ଜହ କରି ପୂଜା ପାଠ୍ରେ ସେଥିର୍କାଜି ମାଲା ମାଲାମାନ୍କେ ବି ଲାଗ୍ସି ମାଲାମାନେ ଗୁନ୍ଥି କରି ବି ଆମେ ବିକି ପାର୍ମା ଆର୍ ଆମ୍କେ ବି ଲାଭ୍ ହେବା ଆରୁ ଘର୍କେ ବି ସୁନ୍ଦର୍ ଦିସ୍ବା ଆର୍ ବଗିଚାନେ ବୁଲ୍ବା ଲାଗି ତ ମୋତେ ବି ଖୋବ୍ ଭଲ୍ ଲାଗ୍ସି